ଗେମ୍ ଖେଳିବାଟା ହେଉଛି ମହିଳା ହେଉ ପୁରୁଷ ଖେଳିବାଟା ଯେତିକି ଭଲ ସେତିକି ବି ଖରାପ କାହିଁକିନା ଗେମ୍ ଖେଳିବାଟା ହେଉଛି ଯଦି କିଛି କାମ ନାହିଁ ଘର ଏକେଲା ଅଛନ୍ତି ତାହେଲେ ଗେମ୍ ଖେଳନ୍ତି କାମ ଥାଇକରି ବି ଗେମ୍ ଖେଳୁଛନ୍ତି ସେଇଟା ହେଉଛି ନିହାତି ଖରାପ କାରଣ ସେଇ କାମଟା ହେବ ନାହିଁ ଏଇ ଗେମ୍ରେ ତୁମର ସମୟ ନଷ୍ଟ ହୋଇଯାଉଛି ସେତିକି ଟାଇମ୍ ଯଦି ଆପଣଙ୍କ ଛୁଆକୁ ଘରେ ପାଠ ପଢ଼ାଇ ପାରିବେ ନାହିଁ ତ ଆଉ ପାଞ୍ଚ ଛଅଟା ଛୁଆକୁ ଡାକିକରି ଆପଣ କୋଚିଂ ସେଣ୍ଟର୍ ବି କରିପାରିବି ଆମ ଘରେ ପିଲାନ୍ତୁ ପାଠ ପଢ଼ାଇ ପାରିବେ ନେଲେ ବ୍ୟାଙ୍କ୍ କାମ କରିପାରିବି ଏତିକି କଲେ ଭଲ ଆପଣ ଯଦି ବା ଗେମ୍ ଖେଳିକରି ସମୟ ନଷ୍ଟ କରୁଛନ୍ତି ସମୟ ନଷ୍ଟ କରନ୍ତୁ ନାହିଁ ଆପଣ ଯଦି ପିଲାମାନଙ୍କ ଭବିଷ୍ୟତ ଭଲ ରହିବ ଆଉ ତୁମ ଖାଲିରେ ଟାଇମ୍ ନଷ୍ଟ କରନ୍ତୁ ନାହିଁ ଆପଣ ଗେମ୍ ଖେଳ ଟାଇମ୍ରେ ଆମର ପିଲାଙ୍କୁ କୋଚିଂ ସେଣ୍ଟର୍ ଭଳି ପାଠ ପଢ଼ାନ୍ତୁ ବ୍ୟାୟାମ ଫ୍ୟାୟାମ ଶିଖାନ୍ତୁ ନେଇ ତପଆେ ବୁଲାଇବାକୁ ନିଅନ୍ତୁ ଆଉ ଏଇ ଗେମ୍ ଖେଳନ୍ତୁ ନାହିଁ